ଆମ ଘର ଲୋକ ସମସ୍ତେ ମାମୁଁ ଘର ଯାଇଥିଲେ ସେଦିନ ପ୍ରଥମ କରି ମୁଁ ମୋ ସାଙ୍ଗକୁ ଡ଼ାକି ସେଦିନ ରୋଷେଇ କରିବାକୁ ଇଚ୍ଛା କରିଥିଲି ସେଦିନ ରୋଷେଇ କେମିତି କରିବି ଭାବିଲି ତା'ପରେ ମାଆ ମାଆ ପାାଖର ରୋଷେଇ କେମିତି କରୁଥିଲା ତାହା ଦେଖି ଦେଖିଥିଲି ଆଗରୁ କେମିତି ରୋଷେଇ କରନ୍ତି ପ୍ରଥମେ ମୁଁ ଭାତ ରୋଷେଇ କରିବାକୁ ଚାହିଁଲି ପ୍ରଥମେ ଗ୍ୟାସ୍ ଲଗେଇକି ଗୋଟିଏ ହାଣ୍ଡିରେ ପାଣି ପକେଇକି ନେଇକରି ଗ୍ୟାସ୍ରେ ବସେଇଲି ବସେଇଲା ପରେ ବସେଇଲା ପରେ ଗ୍ୟାସ୍ ଜଳେଇ କିରି ବସେଇଲି ବସେଇଲା ପରେ ପାଣି ଗରମ ହେଲା ପାଣି ଗରମ ହେଲା ପରେ ଚାଉଳ ଟିକେ ଧୋଇକି ତା'ପରେ ପକେଇ ପକେଇଲି ତା'ପରେ ଭାତ ଟିକେ ସିଝିଲା ପଲା ତା'ପରେ ସେତେବେଳେ ଭାତକୁ ଗାଳି ଦେଲି ତା'ପରେ ତା'ପରେ ଟିକେ ପରେ ଗ୍ୟାସ୍ରେ ବସେଇକି ତା'ପରେ ବାହାର କରି ଓଲ୍ଲେଇ ଦେଲି ଓଲ୍ଲେଇଲା ପରେ ଭାତ ହେଇଗଲି ତା'ପରେ ତା'ପରେ ମାଂସ ଶାଗ ରାନ୍ଧିବାକୁ ଗଲି ସେଦିନ ସାଙ୍ଗକୁ ଡ଼ାକିଥିଲି ମାଂସ ରୋଷେଇ କରିବାକୁ ଚାହିଁଥିଲି ମୁଁ ମାଂସ ରୋଷେଇ କରିବାରେ ମୁଁ ପ୍ରଥମ କରି ସେଦିନ ମାଂସ ରୋଷେଇ କରୁଥିଲି ତାକୁ ଫାର୍ଷ୍ଟ୍ କଢ଼େଇ ବସେଇକି ତା'ପରେ ତେଲ ଟିକେ ପକେଇ ତା'ପରେ ପିଆଜ ପକେଇ ତା'ପରେ ଲୁଣ ମରିଚ ହଳଦୀ ସବୁ ପକେଇକି ତା'ପରେ ଚିକେନ୍ ପକେଇକି ଭଲସେ ରୋଷେଇ କରିଥିଲି ହେଲେ ସେଦିନ ପ୍ରଥମ ରୋଷେଇ କରିଥିଲି ଯାଇକି ଆମ ମୁଁ ଜାଣିନଥିଲି ହେଲେ ମଧ୍ୟ ସେଟା ରୋଷେଇ ଭଲ କରୁଥିଲି କିନ୍ତୁ ଟିକେ ଲୁଣ ଟିକେ ବେଶୀ ପକାହେଇ ଯାଇଥିଲା ସେଟା ପାଇଁ ଟିକେ ଲୁଣ ଲାଗୁଥିଲା ରୋଷେଇ ହେଲେ ସେଦିନ ମୋତେ ପ୍ରଥମ ରୋଷେଇ କରୁଥିବାରୁ ମୋତେ ବହୁତ ଭଲ ଲାଲ୍ ହେଲେ ମୁଁ ନିଜେ ରୋଷେଇ କରୁଥିଲି ସେଦିନ ଖାଇବା ପାଇଁ ବହୁତ ଇଚ୍ଛା ଥିଲା ସେଦିନ ପ୍ରଥମ ରୋଷେଇ କରୁଥିଲି